ସରକାର ଆମକୁ ଫସଲ ବୀମା ଯୋଗାଇ ଦେଇଥାଏ ଯାହାକି ଆମରେ ଆମେ ଫସଲ ଭଲ ଭଲ ବ୍ୟବହାର ବ୍ୟବହାର କରିପାରିଥାଉ କରିଥାଉ ଯାହାକି ଫସଲ ବୀମା କମ୍ପାନୀ ଦ୍ୱାରା ପ୍ରଦାନ କରାଯାଏ କରାଯାଇଥାଏ ଯାହାକି ଫସଲ ଭଲ ହୋଇଥାଏ ଯାହାକି ଆମକୁ ଯଦି ଫସଲ ଯଦି ନଷ୍ଟ ନଷ୍ଟ ହୋଇଯାଏ ଯାହାକି ସରକାର ଆମକୁ ସେଇଟା ଦେଇ ଯୋଗାଇ ଦେଇ ଦେଇଥାଏ